ନିକଟରେ ମୁଁ ମୋ' ପାଇଁ ଗୋଟିଏ କୁର୍ତ୍ତି କିଣିଥିଲି ଯାହାର ସିଲେଇ ବହୁତ ଖରାପ ଥିଲା ଏବଂ ମୁଁ ପିନ୍ଧିଲା ବେଳେ ସେ ସିଲେଇ ଫିଟି ଯାଉଥିଲା